ଆଜିକାଲିକା ପିଲାମାନେ ସମସ୍ତେ ଖେଳ ତ କିଛି କୌଣସି ପ୍ରକାର ଖେଳ ବି ଖେଳିପାରୁନାହାନ୍ତି କାହିଁକିନା ସମସ୍ତଙ୍କର ପାଠପଢ଼ା ସମସ୍ତେ ଦେଖୁଛନ୍ତି ତେଣୁ କିଏ ଖେଳିବା ପାଇଁ ବି ମଧ୍ୟ ଆସିପାରୁନାହାନ୍ତି ହେଲେ ମଧ୍ୟ ସେମାନଙ୍କ ନିଜର ଦେହ ସୁସ୍ଥ ରହିବା ପାଇଁ ଯେକୌଣସି ଖେଳ ଖେଳିବା ଆବଶ୍ୟକ ସେମାନଙ୍କୁ ନେଇକି ସମସ୍ତଙ୍କୁ ନେଇକି ସେମାନଙ୍କୁ ଏକଜୁଟ କରିକି କୌଣସି ପ୍ରତିଯୋଗିତା ମାଧ୍ୟମରେ କିମ୍ବା କୌଣସି ପ୍ରାଇଜ ମାଧ୍ୟମରେ ସେମାନଙ୍କୁ ଉତ୍ସାହିତ କଲେ ପିଲାମାନେ ଆଗ୍ରହ ହେବେ ଆଉ ଖେଳିକି ତାଙ୍କ ଦେହ ବି ଭଲ ରହିବ ଆଉ ଖେଳ ପ୍ରତି ଆଗ୍ରହ ମଧ୍ୟ ତାଙ୍କର ଅଧିକ ରହିବ